ହଁ ମୋର ପ୍ରିୟ ଲେଖକ ଅଛନ୍ତି ସେ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କର କିଛି ଲେଖା ହେଉଛି ବୈଦେହୀଶ ବିଳାସ ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଇତ୍ୟାଦି କବିଙ୍କର ବର୍ଣ୍ଣନା ଅତି ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ ଯାହା କୋଟି କୋଟି ପାଠକ ପରିବୃନ୍ଦକୁ ମନମୁଗ୍ଧ କରିଥାଏ ବହୁ ବାଦ ବିବାଦ ସତ୍ତ୍ୱେ ସେ ନିଜ ଲେଖାରେ ଲିପ୍ତ ରହି ନିଜର ପ୍ରତିଭା ପରିଭାଷିତ କରିପାରିଥିଲେ ଯାହାକି ତାଙ୍କୁ କବି ସମ୍ରାଟ ବୋଲି ବିବେଚିତ କରେ କବିଙ୍କର ଏହି ବ୍ୟକ୍ତିତ୍ୱ ମୋତେ ବହୁତ ପ୍ରଭାବିତ କରିଛି